ଆମ ପାଖରେ ଚିତ୍ରକୋଣ୍ଡା ଜଲଭଣ୍ଡାର ଅଛି ସେଠାରେ ବହୁତ ବାହାର ଦେଶର ଆନ୍ତର୍ଜାତୀୟ ପର୍ଯ୍ୟଟକ ମଧ୍ୟ ଆସନ୍ତି ଏଠାରେ ଶୀତ ଋତୁରେ ବେଶୀ ପର୍ଯ୍ୟଟକ ଆସନ୍ତି ଆମର ଲୋକାଲ୍ ଲୋକମାନେ ମଧ୍ୟ ସେଇଠି ଯିବା ପାଇଁ ବହୁତ ପସନ୍ଦ କରନ୍ତି ସେଠି ବୋଟିଂ ସୁବିଧା ଅଛି ପାର୍କ ଅଛି ସେଠି ବହୁତ ଜୀବଜନ୍ତୁ ମଧ୍ୟ ଅଛି ପାର୍କରେେ ଏବଂ ସେ ଆମ ଜଳଭଣ୍ଡାର ବହୁତ ଭଲ ଆନ୍ଧ୍ରର ଲୋକମାନେ ମଧ୍ୟ ଆସନ୍ତି ସେଠି ଆମେରିକାର ଲୋକ ମଧ୍ୟ ଆସନ୍ତି ଦିଲ୍ଲୀରେ ଲୋକ ମଧ୍ୟ ଆସନ୍ତି ସେଇଠି ଦେଖିବା ପାଇଁ ବହୁତ ଭଲ ଆମର ସେଇଠି ଗୋଟେ ରାବା କୁବଲି ବୋଲି ଅଛି ସେଠି ଅରବିନ୍ଦୁ ମଣ୍ଡଳ ବହୁତ ତିନିଟା ଘର ବନାଇଛିି ସେଠି ମଧ୍ୟ ଲୋକମାନେ ରହନ୍ତି ମାଛ ଧରନ୍ତି